ହେଲୋ ହେଲୋ ହଁ ହଁ ଆସିଲି ଦୁଇ ଦିନ ଦୁଇ ଦିନ ହେଲାଣି ଆସିଲି ଆଉ ସବୁ ଭଲ ହୁଁ ହଁ ହଁ ସମସ୍ତେ ଭଲ ଆଉ ମୁଁ ଜାଣିଛି ତୁମ ଗାଁରେ ଲକ୍ଷ୍ମୀ ପୂଜା ହେଉଛି ହଁ ହଁ ମୁଁ ତ ସେଇଥିପାଇଁ ବୁଲି ଆସିଛିି ତୁମ ଗାଁକୁ ଆଉ ହଁ ହଁ ଆମ ଛୁଆ ପିଲା ଭଲ ଆଉ ତୁମ ଦୋକାନ କେମିତି ଚାଲିଛି ବରା ଦୋକାନ ମୋର ଟିକେ ପାର୍ସଲ ନେବାର ଥିଲା ତ ସେଥିପାଇଁ ମୁଁ ଆଉ ଭଲ ପରା ବିକ୍ରି ହେଉଛି ନା ନାହିଁ ଦୋକାନ ଭଲ ଚାଲିଛି ନାହିଁ ହ ହଉ ନହେଲେ ମୁଁ କହୁଛି ବିି ଆଉ ମୋ ସହିତ ଚାଲଯିବା ବାଙ୍ଗାଲୋର ସେଠି ଭଲ ଏ ଦୋକାନ ଚାଲିବ କହୁଛି ଆଉ ହଉ ଆଁ ହଁ ହଁ ସେଠି ଭଲ କାମ ମିଳୁଛି ଆଉ ମୁଁ କହୁଛି ତୁମେ ଘରେ କଥା ହୋଇକି ମୋତେ ଟିକେ ଜଣେଇବ ନହେଲେ ଯିବା ସେପଟେ ଆଉ

ହଁ ହଉ ଦେଖାହଲେ କଥା ହେବା ଆଉ ତାପରେ ଏକା ସହିତ ଯିବା ଆମ ସାଙ୍ଗରେ ହଉ ଆଉ ତୁମ ଘରେ ସମସ୍ତେ ଭଲ ଅଛନ୍ତି ତ ଖାଲି ହଉ ଆଉ ଖାଲି ବରା ବିକ୍ରି କରୁଛନ୍ତି ନା ଆଉ କ'ଣ କ'ଣ ସବୁ ବିକ୍ରି କରୁଛନ୍ତି ହୁଁ ତାହେଲେ ତ ଭଲ ଆଉ ଦୋକାନ ଭଲ ଚାଲିବ ସେପଟେ ଆଉ ହଉ ଦେଖାହଲେ ଆମେ କଥା ହେବା ହେଲା